ସାର୍ ମୁଁ ଗୋଟେ ଟୁରିଷ୍ଟ୍ ଆସିଛି ସାର୍ ଟୁରିଷ୍ଟ୍ କୋରାପୁଟଟା ନୂଆ ଯାଗାଟା ତ ମୋତେ ଟୁରିଷ୍ଟ୍ ଆଉ କୋରାପୁଟରେ ବୁଲିବାପାଇଁ କ'ଣ କ'ଣ ଅଛି ସେଇଠି କହିପାରିବେ

ବାହାରି କୋରାପୁଟ ବାହାରେ ଭଲ ପ୍ଲେସ୍ କେଉଁଠି ଅଛି ନାଇଁ ନାଇଁ ଟିକେ ଦୂରିଆ ହେଉ ଗୋଟେ କୋଡ଼ିଏ ତିରିଶ କିଲୋମିଟର୍ ଚାଳିଶ କିଲୋମିଟର୍ ହେଲେ ମଧ୍ୟ ଚଳିବ ବୁଲିବାପାଇଁ କ'ଣ ଭଲ ପ୍ଲେସ୍ଟା ପାର୍କିଂ ପ୍ଲେସ୍ଟା ନହେଲେ ଇଏ ପ୍ଲେସ୍ଟା ହଁ ଆଉ ଗାଡ଼ି କ'ଣ ଅଛି ତୁମର କ'ଣ ବୁଲାଇ ପାରିବେ ହଁ କେତେ କ'ଣ ଟିକେ କହିପାରିବେ

ଆଉ କ'ଣ କରି ହେବନି ଆମେ ତ ବାହାରୁ ଆସିଛୁ ନୂଆ କ'ଣ କିଛି ଜାଣିନୁ ସେଇଟା ପାଇଁ ବୋଲି ଆପଣଙ୍କୁ ଫୋନ୍ କରିଥିଲୁ ତୁମେ ବି ଆସିପାରିବ ହଉ ଠିକ୍ ଅଛି ହଁ ଫ୍ୟାମିଲି ସାଙ୍ଗରେ ଏକା ଆସିବି

ସବୁ ସୁବିଧା ଅଛି ତ ପିଲାମାନଙ୍କୁ କୌଣସି ଅସୁବିଧା ହେବନି ତ ଛୋଟ ଛୋଟ ପିଲାମାନେ ଅଛନ୍ତି ତ ହଉ ହଉ ଠିକ୍ ଅଛି ମୁଁ ଫୋନ୍ କରିବି ଆପଣଙ୍କୁ ହଁ ହଁ ଠିକ୍ ଅଛି